ଆମ ରାଜ୍ୟର ସଂସ୍କୃତିକ ପରିଚୟରେ ଓଡ଼ିଆ ଭାଷା ବହୁତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ମୁଁ ଭାବୁଛି କାରଣ ଓଡ଼ିଶୀ ନୃତ୍ୟ ଆଜି ସମଗ୍ର ଭାରତବର୍ଷରେ ପ୍ରଚଳିତ କେବଳ ଭାରତବର୍ଷରେ ନୁହଁ ବରଂ ସମଗ୍ର ପୃଥିବୀରେ ମଧ୍ୟ ଓଡ଼ିଶୀ ନୃତ୍ୟକୁ ଦେଖିବାପାଇଁ ବାହାର ରାଜ୍ୟରୁ ଲୋକମାନେ ଓଡ଼ିଶାକୁ ମଧ୍ୟ ଆସନ୍ତି ଏବଂ ଓଡ଼ିଶୀ ନୃତ୍ୟକୁ ବାହାର ଦେଶରେ ଏବଂ ଓଡ଼ିଶା ବାହାରର ରାଜ୍ୟମାନଙ୍କରେ ମଧ୍ୟ ନୃତ୍ୟ ପରିବେଷଣ କରାଯାଉଅଛି ଏବଂ ଓଡ଼ିଶାର ଗୋଟିପୁଅ ନାଚ ବହୁତ ପ୍ରସିଦ୍ଧ ବାହାର ଲୋକମାନେ ମଧ୍ୟ ଏହାକୁ ବହୁତ ପସନ୍ଦକରନ୍ତି ଆମ ରାଜ୍ୟରେ ଯେଉଁ ପାଲା ପୌରାଣିକ ଶାସ୍ତ୍ର ଉପରେ ଆଧାରିତ ପାଲାକୁ ମଧ୍ୟ ସମସ୍ତେ ବେଶ ପସନ୍ଦକରନ୍ତି ଆମ ରାଜ୍ୟର ଯାତ୍ରାକୁ ମଧ୍ୟ ଓଡ଼ିଶାର ବାହାର ରାଜ୍ୟମାନଙ୍କରେ ବହୁତ ପସନ୍ଦକରନ୍ତି ଏବଂ ସମ୍ବଲପୁରୀ ନୃତ୍ୟ ଆଜି ପୁରା ପୃଥିବୀରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି କାହିଁକିନା ସମ୍ବଲପୁରୀ ନୃତ୍ୟ ବହୁତ ଭିନ୍ନ ଧରଣ ଏକ ନୃତ୍ୟ ଯାହାକୁ ଦେଖିବାପାଇଁ ସୁନ୍ଦର ଲାଗେ ଏବଂ ତା'ର ଗୀତ ଏତେ ସୁନ୍ଦର ଯେ ବାହାର ଦେଶର ଲୋକମାନେ ମଧ୍ୟ ଗୁଣୁଗୁଣି ହୋଇପଡ଼ନ୍ତି ତ ଆମ ଓଡ଼ିଶାର ସଂସ୍କୃତି ନୃତ୍ୟ ଗୀତ ପାଲା ଯାତ୍ରା ଏଇସବୁରେ ବହୁତ ଉନ୍ନତମାନର ରହିଛି ସେଥିପାଇଁ କେବଳ ଓଡ଼ିଶା ଲୋକାମାନେ ନୁହଁ ବରଂ ଓଡ଼ିଶାର ବାହାରେ ଏବଂ ସମଗ୍ର ପୃଥିବୀରେ ଏହା ସୁନାମ ଅର୍ଜନ କରିଅଛି